ହ୍ୟାଲୋ ଜଗନ୍ନାଥ ସାହୁ କହୁଥିଲେ ତ ଆଉ ମୁଁ ପଦନାରୁ କହୁଥିଲି ଆଉ ମୁଁ ଶୁଣିବାକୁ ପାଇଲି ଆପଣଙ୍କ ଦୋକାନରେ କିଛି କମ ରେଟରେ ଜିନଷ ମିଳୁଛି ତ ସେଥିପାଇଁ ମୁଁ ଗୋଟେ ଟେସନାରୀ ଦୋକାନ ଦବାକୁ ଚାହୁଁଥିଲି ତ ସେଇଥିପାଇଁ ମୁଁ ଆପଣଙ୍କ ଦୋକାନରୁ କିଛି ଜିନଷ ଆଣିବା ପାଇଁ ଚାହୁଁଥିଲି ଆଉ କ'ଣ କେମତି ଜିନଷ କ'ଣ କେମତି ରେଟ କଲେ ଆଉ ମୁଁ ଜିନଷ ଆଣନ୍ତି ଆଉ କ'ଣ କେମତି ଆଉ ତମେ କ'ଣ ଏତେ ରେଟ କ'ଣ କେମତି କହୁଛି ଆଉ ଏତେ ରେଟ କହିଲେ ମୁଁ କେମିତି ଜିନିଷ ଆଣିବି ତମେ ଟିକିଏ କମ କଲେ ମୁଁ ଟିକିଏ ଜିନିଷ ଆଣିକି କିଛି ମୋ ଦୋକାନରେ କିଛି ପକାନ୍ତି ନାଁ ଆଉ ସେମିତି କଲେ ମୁଁ କେମିତି ଦୋକାନଟେ ଖୋଲିବି ଯେ ହଉ ତମେ ଯଦି ଏତେ କରିକି କହୁଛ ମୁଁ ଟଙ୍କେ ଦୁଇ ଟଙ୍କା କାଟିକି ତମକୁ ଅବଶ୍ୟ ଯେତିକିରେ ମୁଁ କିଣୁଛି ସେତିକିରେ ଟଙ୍କେ ଦୁଇ ଟଙ୍କା କାଟିକି ତମୁକୁ ଜିନିଷ ଦେଇ ପାରିବି ନାଁ ନାଁ ତମେ ଏତେ ରେଟ ପକେଇଲେ ଯେତେ ହେଲେ ବି ତମୁକୁ ପୋଷେଇଲେ ମତେ ପୋଷେଇଲେ ଜିନଷଟା ଲାଭ ହବ ଆଉ ମୁଁ ବି ଯେମତି ଗୋଟେ ଦୋକାନ ଖୋଲି ପାରିବି ତମେ ବି ସେମିତି ଗୋଟେ ଦୋକାନ ଦେଇଛ ସେମତି ପୁଣି ବେପାରଟା ହବା ଦରକାର ତ ହଉ ହଉ ତାହେଲେ ଆପଣ ଯଦି ଏତେ କମରେ ତାହେନେ ଟିକେ ସାହାଯ୍ୟ କରିବେ ତାହେଲେ ମୁଁ ଜିନଷ ଆପଣଙ୍କ ଦୋକାନରୁ ଆଣିକି ଦୋକାନଟେ ଦେଇ ପାରିବି ଆଉ